ଭାରତର ଜଳବାୟୁ ବିଭିନ୍ନ ଦେଶର ଅଲଗା ଅଲଗା

ଯଥା ଓଡ଼ିଶାର ଜଳବାୟୁ ସମସ୍ତଙ୍କ ଠାରୁ ଭିନ୍ନ ଗ୍ରୀଷ୍ମ ଦିନେ ଗ୍ରୀଷ୍ମ ପ୍ରବାହ ହୁଏ ବର୍ଷା ଦିନେ ବର୍ଷା ପ୍ରବଳ ହୁଏ ଶରତ ଋତୁରେ ଗଛର ପତ୍ର ସବୁ ଶୁଖିଯାଏ ହେମନ୍ତ ହେମନ୍ତ ଋତୁରେ ଦେହ ଦେହ ପାଇଁ ପରିବେଶ ପାଇଁ ବହୁତ ଉଷୁମ ଲାଗେ କମ୍ଫର୍ଟ୍ ଲାଗେ ହେମନ୍ତ ଋତୁରେ ହେମନ୍ତ ଋତୁ ଗୋଟେ ଏମିତି ଋତୁ ଯାହାଫଳରେ ବି ଗଛ ଲତା ପଶୁପକ୍ଷୀ ମନୁଷ୍ୟଙ୍କୁ ବହୁତ ଆରାମଦାୟକ ଦେଇଥାଏ ବସନ୍ତ ଋତୁ ବସନ୍ତ ଋତୁରେ ମାନେ ପୁରା ଯାହାକୁ କହନ୍ତି ମଧୁର ପବନ ପୁରା ଦେହକୁ ପୁରା ଶାନ୍ତ ଦେହର ଚର୍ମ ଗୁଡ଼ାକ ପୁରା ସତେଜ କରେ ଏବଂ ଦେହକୁ ବହୁତ ଆରାମଦାୟକ ଦିଏ ସେହିପରି ତାମିଲନାଡ଼ୁରେ ସେଇଠି ସିଜିିନ୍ ଏକ ପ୍ରକାର କହିବାକୁ ଗଲେ ବାର ମାସରେ ତାଙ୍କର ଗୋଟାଏ ମୌସୁମୀ ଥାଏ ଶୀତ ନାହିଁ କି ଖରା ନାହିଁ ବ୍ୟାଙ୍ଗଲୋରେ ସେଇ ଟାଇପ୍ର ଏଇ ଭାରତ ବର୍ଷ ଏଇ ଟାଇପ୍ର ଜଳବାୟୁ ଅଛି ଆଉ